ଓଡ଼ିଆ ଭାଷା ଆମେ ବହୁତ ଜାଗାରେ ବ୍ୟବହୃତ କରିଥାଉ ଏବଂ ଖବରକାଗଜରେ ମିଶା ଓଡ଼ିଆ ଭାଷା ପଢ଼ି ଥାଉ ଯେମିତିକି ସମାଜ ଧରିତ୍ରୀ ଏହିସବୁ ଖବରକାଗଜରେ ଆମେ ସବୁ ଓଡ଼ିଆ ଭାଷାରେ ଖବର ପଢ଼ି ଥାଉ ଟିଭିରେ ମିଶା ଆମେ ସବୁ ଓଡ଼ିଆ ଭାଷାରେ ଖବର ଦେଖୁ ଥାଉ ଏବଂ ଶୁଣୁ ଥାଉ ଯେମିତିକି ଓ ଟି ଭି ଓଟିଭିରେ ଆମେ ସବୁ ଓଡ଼ିଆର ଓଡ଼ିଆରେ ଖବର ଜାଣି ଥାଉ ଓଡ଼ିଆ ଭାଷାରେ ଆମକୁ ଖବର ସବୁ କୁହାଯାଇଥାଏ ସେଇଠି ଖବରକାଗଜ ଓ ଟେଲିଭିଜନ୍ରେ ଆମେ ଓଡ଼ିଆ ଭାଷାରେ ବହୁତ ଖବର ଶୁଣିଥାଉ ଏବଂ ଟେଲିଭିଜନ୍ରେ ଆମେ ତରଙ୍ଗ ମ୍ୟୁଜିକ୍ ତରଙ୍ଗ ସାର୍ଥକ ଟି ଭି ଏହିସବୁ ଚ୍ୟାନେଲ୍ରେ ଆମେ ଓଡ଼ିଆର ଓଡ଼ିଆରେ ଫିଲ୍ମ ଗୀତ ଏହିସବୁ ଶୁଣି ଥାଉ